ଆମ ଅଞ୍ଚଳରେ ବହୁତ କମ ମାତ୍ରାରେ ଡାକ୍ତର ରହିଛନ୍ତି ଆମେ ଯେତେବେଳେ ଡାକ୍ତରଖାନା ଯାଉ ସେତବେଳେ ଆମେ ଚିକିତ୍ସା କରିବାକୁ ବେଶି ଡାକ୍ତର ନଥାନ୍ତି ଯାହାଫଳରେ ଆମକୁ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡ଼େ ଏବଂ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ ହଁ ଆମ ଜିଲ୍ଲାରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଛି ଯେମିତିକି ହାଇଟେକ୍ ଏମସ୍ ଏବଂ କିମସ୍ କ୍ୟାପିଟାଲ ଅନେକ କ୍ୟାପିଟାଲ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି ବିଭିନ୍ନ ପ୍ରକାରର ସଂସ୍ଥା ମଧ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ କରାଯାଇଛି